ହଁ ମୋତେ ଛଅଟି ଋତୁ ଭଲ ଲାଗେ ଛଅଟି ଋତୁ ଭିତରୁ ଆମେ ତ ସବୁ ଋତୁ ପାଳନ କରିପାରୁନୁ ଆମେ ହେଉଛି ତିନିଟା ଋତୁ ପାଳନ କରୁ ଗ୍ରୀଷ୍ମ ଆଉ ବରଷା ଶୀତ ଗ୍ରୀଷ୍ମ ଋତୁରେ ଖରା ବେଶୀ ହୁଏ ଖରାରେ ତ ଆମେ ବାହାରକୁ ବେଶୀ ବୁଲାବୁଲି କରୁନୁ ସନ୍ଧ୍ୟା ହେଲେ ଆମେ ସମସ୍ତେ ପରିବାରରେ ବସି ଟିକିଏ ଗୁପଚୁପ ଚାଟ୍ ଦହିବରା ଏମିତି ଖାଉ ତା'ପରେ ଶୀତ ଋତୁ ହେଲା ବର୍ଷା ଋତୁ ଆସେ ବର୍ଷା ଋତୁରେ କ'ଣ ହୁଏ ନା ଆମର ତ ଚାଷୀ ଘର ଚାଷ ବାସ କରୁ ବିଲ ବାଡ଼ି ଯାଉ ବିଲରେ ଭୋଜି ଭାତ କରି ଖାଇକି ଆସୁ ତା'ପରେ କ'ଣ ପଡ଼େ ନା ଶୀତ ପଡ଼େ ଶୀତ ପଡ଼ିଲେ ତ ଆମେ ଶୀତ ବେଶୀ ଶୀତ ହୁଏ ଘରୁ ବାହାରି ହୁଏନି ଆମେ ଟିକିଏ ଖରାରେ ବସିବାକୁ ଭଲ ପାଉ ଶୀତକୁ ତା'ପରେ ଶୀତରେ ଆମେ କ'ଣ କରୁନା ସେ ଶୀତରେ ବସି ଶୀତରେ ଘରେ ବସିକରି ଆମେ ଟିକିଏ ଚାହା ଆଉ ପକୋଡ଼ି ଫକଡି ଛାଣିକି ଖାଇକିରି ବୁଲାବୁଲି କରିବାକୁ ଯିବାକୁ ଭଲ ପାଉ ଶୀତରେ ଟିକିଏ ବୁଲା ବୁଲି କରିକି ମନ୍ଦିର ଫନ୍ଦିର ଦର୍ଶନ କରିକି ଆସିବାକୁ ଭଲ ଲାଗେ ଆଉ